ମତେ କାମ୍ କର୍ବାର୍ ବାହାର୍ରେ ଆଉ ବି ମତେ ସଉକ୍ କି କିମ୍ବା ଆଗ୍ରହ ଯେନ୍ଟା ଅଛେ ସେଟା ହଉଚେ ଜେନ୍ଟାକି ଡ୍ୟାନ୍ସ କର୍ବାର୍ଟା ନାଚ୍ବାର୍ଟା ମର୍ ଲାଗି ବହୁତ୍ ବଡ଼୍ ସଉକି ଏ ମୁଇଁ ଡ୍ୟାନ୍ସ କର୍ସି ଦେଖସିଁ ମତେ ବହୁତ୍ ଭଲ୍ ଲାଗ୍ସି ଡ୍ୟାନ୍ସ ସାଙ୍ଗେ ସାଙ୍ଗେ ମତେ କ୍ରିକେଟ୍ ଖେଲ୍ବାର୍ ଲାଗି ବି ଭଲ୍ ଲାଗ୍ସି କାହିଁକି ଯେନ୍ କ୍ରିକେଟ୍ ଯେନ୍ ଖେଲ୍ସନ୍ ସେଥିରେ ଏଗାରଟା ପ୍ଲେୟାର୍ ଥିସନ୍ ସେଥିରେ ସମ୍କିରର୍ ସାଙ୍ଗେ ମିଶିକରି ରହିପାର୍ବେ ସମ୍କିର ସାଙ୍ଗେ କଥା ହେଇପାର୍ବେ ସବୁକିଛି ଜାଣିପାର୍ବେ ତ ସେଥିର୍ଲାଗି କ୍ରିକେଟ୍ ବି ସାଙ୍ଗେ ସାଙ୍ଗେ ପଢ଼୍ବାଟା ବି ଭଲ୍ ଲାଗ୍ସି ଯେନାକି ଲାଇବ୍ରେରୀରୁ ଆନିକି ଯଦି କେନ୍ ଷ୍ଟୋରି ବହିଟେ କାହାଣୀ ବହିଟେ ଯଦି ପଢ଼୍ବାକେ ବହୁତ୍ ଭଲ୍ ଲାଗ୍ସି ଯେନ୍ତାକି ପୁରୁଣା କଥାମାନେ ସେଥିରେ ଥିସି ସେଥିରେ ପଢ଼ିିକରି ବି ବହୁତ୍ କିଛି ଶିଖ୍ବାର୍କେ ପାଏସି ମିଲ୍ସି ଆଉ ଡ୍ୟାନ୍ସ୍ଟା ହଉଚେ ମୋର୍ ବହୁତ୍ ବହୁତ୍ ଆଗ୍ରହ ଏ ଜେନ୍ଟାକି ମତେ ପ୍ରତ୍ୟେକ୍ ସଙ୍ଗ୍ ବାଜ୍ଲେ ପ୍ରତ୍ୟେକ୍ ଗୀତ୍ ବାଜ୍ଲେ ମତେ ନାଚ୍ବାର୍ ଲାଗି ଭଲ୍ ଲାଗ୍ସି ଆଉ କ୍ରିକେଟ୍ ଖେଲ୍ବାର୍ ଲାଗି ମତେ ବହୁତ୍ ଭଲ୍ ଲାଗ୍ସି ଯେନ୍ କ୍ରିକେଟ୍ ଭିତ୍ରୁ ସେତେ ଭିତ୍ରୁ ବେଟିଂଟା ବହୁତ୍ ଭଲ୍ ଲାଗ୍ସି ତାର୍ ସାଙ୍ଗ ସାଙ୍ଗେ କିପିଙ୍ଗ୍ କର୍ବାଟା ବି ବହୁତ୍ ବହୁତ୍ ଭଲ୍ ଲାଗ୍ସି